ମୁଁ ପରିଦର୍ଶନ କରିବାକୁ ଯାଉଥିବା ସ୍ଥାନର ନାମ ହେଲା ପୁରୀ ଏବଂ କୋଣାର୍କ ପୁରୀ ହେଉଛି ଏକ ଦର୍ଶନୀୟ ସ୍ଥାନ ଯାହାକି ଏଠାରେ ବହୁତ କଳା ସଂସ୍କୃତି ଲୁଚିକି ରହିଛି ପୁରୀରେ ଛପନ କୋଟି ଭୋଗ ଲାଗିଥାଏ ପୁରୀରୁ ଆସିବାକୁ ମଧ୍ୟ ପସନ୍ଦ ଲାଗିନଥାଏ କାରଣ ସେଠାର କଳା ସଂସ୍କୃତି ଏବଂ ବ୍ୟବହାର ମଧ୍ୟ ବହୁତ ପସନ୍ଦ ପୁରୀର ସମୁଦ୍ରକୂଳ ମଧ୍ୟ ବହୁତ ସୁନ୍ଦର ଲାଗିଥାଏ କୋଣାର୍କ କୋଣାର୍କ ହେଉଛି ଏକ ଦର୍ଶନୀୟ ସ୍ଥାନ ଯାହାକି ଇତିହାସରେ ମଧ୍ୟ ପ୍ରସିଦ୍ଧ ହୋଇଛି ଯାହାକି ବାର ଶହ ବଢ଼େଇ ଯେଉଁ କାମ କରିପାରିନଥିଲେ ଯାହାକି ଏକ ଆଠ ବର୍ଷର ପିଲା ବିଶୁ ମହାରଣା ଯାହାକି ସେ ମୁଣ୍ଡି ମାରି ଥିଲେ